ପିଲାଦିନରେ ଆମେମାନେ ସମସ୍ତେ ପିଲାମାନଙ୍କୁ ଏକାଠି କରି ପହଁରା ଖେଳୁ ଆଉ ମଧ୍ୟ ବାଗୁଡ଼ି ଖେଳୁ ଫୁଟବଲ ଖେଳୁ ଅନ୍ୟମାନଙ୍କୁ ଅନ୍ୟ ଗାଁକୁ ଆମେ ନିମନ୍ତ୍ରଣ କରି ତାଙ୍କୁ ମଧ୍ୟ ଡକାଇ ଫୁଟବଲ ଦୁଇଦଳ ଭିତରେ ଖେଳ ଚାଲିଥାଏ ଯେଉଁମାନେ ଜିତନ୍ତି ସେମାନେ ମଧ୍ୟ ପ୍ରାଇଜ୍ ପାଆନ୍ତି ଆଉ ଯେଉଁମାନେ ହାରାସ ହୁଅନ୍ତି ବା ସେମାନେ ପାନ୍ତି ନାହିଁ ସେମାନଙ୍କ ମନ ଦୁଃଖରେ ମନଦୁଃଖ ହୋଇଯାଏ ପୁନର୍ବାର ସେମାନେ ଚେଷ୍ଟା କରନ୍ତି ଅନ୍ୟମାନେ ଅନ୍ୟର କିପରି ଆମେ ଖେଳ ଭଲ ଖେଳିବୁ ତାହାର ମଧ୍ୟ ସଚେତନ ସେମାନେ ହୁଅନ୍ତି